ଖେଳ ଲୋକମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକିନା ଖେଳିବା ଦ୍ୱାରା ଆମର ଶରୀର ବ୍ୟାୟାମ ହୁଏ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ମଜବୁତ୍ ହୁଏ ଆଉ ଖେଳିବା ଦ୍ୱାରା ମନ ମଧ୍ୟ ଆମର ଦୁଖପୁର୍ଣ୍ଣରୁ ଚାପପୂର୍ଣ୍ଣରୁ ମୁକ୍ତ ହୋଇଥାଏ ଆଉ ଖେଳିବାଥିରେ ଆମର ସାଙ୍ଗମାନଙ୍କ ସହିତ ବି ଆମର ଭଲ ତାଙ୍କର ଭିତରେ ଭାବର ଆଦାନ ପ୍ରଦାନ ହେବା ସହିତ ତା'ସହିତ ଲୋକମାନେ ଆଈମାନଙ୍କୁ ବୁଢ଼ାମାନେ ସମସ୍ତେ ଝିଅ ପୁଅ ଖେଳିବା ନିହାତି ଜରୁରୀ କାହିଁକି ଖେଳିବା ଦ୍ୱାରା ହିଁ ଆମର ମାନସିକ ବିକାଶ ହେବ ଆମର ଜୀବନ ଚର୍ଯ୍ୟା ବିକାଶ ହେବ ତା'ସହିତ ଆମର ମାନସିକ ଅବସ୍ଥା ଆମର ବହୁତ ଏମିତି କିଛି ଚିନ୍ତାଗ୍ରସ୍ତ ଅବସ୍ଥା ଥାଏ ଯେଉଁଟା ଖେଳ ଦ୍ଵାରା ହିଁ ଆମେମାନେ ତାକୁ ମୁକ୍ତ କରିପାରିବା ଆଉ ମୁଁ ସମସ୍ତଙ୍କୁ କହିବି ସମସ୍ତେ କିଛି ନା କିଛି ଜୀବନରେ ଖେଳିବା ଜରୁରୀ